ଆମର ଯେଉଁ ଭାରତରେ ଯେଉଁ ସାଂସ୍କୃତିକ ବିନିମୟ ଏବଂ ଯୋଗାଯୋଗାର ଓଡ଼ିଆ ଭାଷାରେ ଯେଉଁଠି ବି ଯାଏ ସବୁ ଓଡ଼ିଆ ଭାଷାରେ ପ୍ରୋଗ୍ରାମ୍ ହୁଁ ସବୁ ଜାଗାରେ ଆଉ ଭାରତୀୟ ଯେଉଁ ଭାଷା ସବୁ ଓଡ଼ିଆ ପ୍ରୋଗ୍ରାମ୍ ହୁଏ ଆମ ଭାରତରେ ସବୁ ଜାଗାରେ ଓଡ଼ିଆ ବିଷୟରେ ପ୍ରୋଗ୍ରାମ୍ ହୁଅ ଆଉ